ଆମ ଘରେ ଭାଇ ଭଉଣୀ ସମସ୍ତେ ମିଶିକି ଗୋଟିଏ ଘରେ ହିଁ ରହୁ ଆଉ ଯେକୌଣସି କାମ ଆମେ ଭାଇ ଭଉଣୀ ମିଶିକି ହିଁ କରିଥାଉ ତେଣୁ କରି ଭାଇ ଭଉଣୀ ଭିତରେ ଆମର କୌଣସି ମତାନ୍ତର କବ୍ ନାହିଁ ଯେଉଁଠି କି ଭଉଣୀ କିଛି ଗୋଟେ କାମ କରିବା ଆଗରୁ ସେ ପଚାରି ଦେଇଥିବ ଯେ ଦିଦି ଏଇଟା କିପରି ହବ କି କେମିତି ହବ ଠିକ ସେମିତି ମୋ ଭ ମାନେ ବଡ଼ ହିସାବରେ କୌଣସି ଗୋଟେ ଧର କୌଣସି କାମ ରେ ତ୍ରୁଟି ଗୋଟେ ରହି ଯାଇଥିବ ସେ କହିଦବ ଦିଦି ଏଇଟା ତୋର ଏମିତି ହେଇଛି କି ଏଇଟା ହେଇ ନାହିଁ ଏମିତି ଭାବରେ ଆମେ ପ୍ରତ୍ୟେକ କାମ ସୁରୁଖୁରୁ ରେ କରି ଦେଇ ଥାଉ ତେଣୁ କରି ଆମକୁ କିଛି ଅଲଗା ଜଣା ପଡ଼େ ନାହିଁ କାରଣ ଭାଇ ଭଉଣୀ ସମସ୍ତେ ଆମେ ମିଶିକରି ରହିଥାଉ କେହି ବି କୌଣସି ପ୍ରକାର ଅନ୍ତର ବା ବିଭେଦ କି ଅଲଗା ଟାଇପର ମେହେସୁସ ଆମେ କରିନଥାଉ ତେଣୁ କରି ଆମକୁ ସମସ୍ତଙ୍କୁ ସମାନ ଭାବରେ ହିଁ ଲାଗେ କାରଣ କାହାରି ସେମିତି କୌଣସି ପ୍ରକାରର ପ୍ରୋବ୍ଲେମ କି କିଛି ବି ଅସୁବିଧା ନଥାଏ କି ଆମେ ସମସ୍ତେ ଭଲ ରେ ହିଁ ରହିଥାଉ ତେଣୁ କରି ଆମେ ଅବଶ୍ୟ ଭଲରେ ନି ଅଛୁ